ହଁ ହ୍ୟାଲୋ ହଁ ହଁ ଆମର ପୋଖରୀ ଖୋଳା ପାଇଁ ପଞ୍ଚାୟତ ସମିତିରୁ ଯେତିକି ପଇସା ଆସିଛି ସେତିକି ପଇସା ତ ସେ ପୋଖରୀର ଖାଲି ପଙ୍କ ଉଦ୍ଧାରରେ ସରିଯିବ ଆଉ ଯଦି ବେଞ୍ଚ୍ ପକାଇବା କି ବନୀକରଣ କରିବା ତା'ହେଲେ ଆମକୁ ଜିଲ୍ଲା ଗ୍ରାମ ଗ୍ରାମ ଉନ୍ନୟନ ସଂସ୍ଥା ପ୍ରଧାଙ୍କ ସହିତ ଯିଏ ପ୍ରକଳ୍ପ ଅଧିକାରୀ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିବାକୁ ପଡ଼ିବ ଏବଂ ତାଙ୍କ ସହିତ କଥାବାର୍ତ୍ତା ହେବାକୁ ପଡ଼ିବ ସିଏ ଯଦି ଆମକୁ ଅଧିକା ପଇସା ସେହି ଲାଇନ୍ରେ ବା ମଞ୍ଜୁର କରିଦିଅନ୍ତି ତା'ହେଲେ ଆମେ ତାକୁ ନେଇକରି ଆପଣଙ୍କ ବେଞ୍ଚ୍ ଏବଂ ଯେଉଁ କହୁଛ ବନୀକରଣ କରିବା ପାଇଁ ସେସବୁ ଜିନିଷ ଆମେ କରିପାରିବା କି ରାସ୍ତା ଘାଟରେ ବନୀକରଣ କରିପାରିବା ଆଉ ହଁ ହଁ ଏଇଟା ଆମର ଯିଏ ସରପଞ୍ଚ ଅଛନ୍ତି ଆମ ଗ୍ରାମ ପଞ୍ଚାୟତର ସେ ସରପଞ୍ଚକୁ ମଧ୍ୟ କହିଲେ କୁ କରିପାରିବା ସରପଞ୍ଚ ଓ ଆମ ଏରିଆର ବା ପଞ୍ଚାୟତ ଅଧୀନରେ ଯିଏ ଅଛନ୍ତି ତାଙ୍କୁ ଯଦି କହିବା ଯେ ଆମକୁ ବନୀକରଣରେ ସାହାଯ୍ୟ କରନ୍ତୁ ଏବଂ ହଁ ଖେଳପଡ଼ିଆରେ କିଛି ଉନ୍ନତି କରିବାକୁ ଆମେ ଚାହୁଁଛୁ ସେଇଟାକୁ କରନ୍ତୁ ତା'ହେଲେ ସେ ତାଙ୍କର ସାହାଯ୍ୟ ନେଇକରି ଆମେ କିଛି ପଇସା ମଞ୍ଜୁର କରିକରି ଏସବୁ କାମ ଆମେ କରିପାରିବା ଆଉ କ'ଣ ଅଛି କୁହନ୍ତୁ ହଁ ହଁ ଆମେ ଯଦି ଖେଳପଡ଼ିଆକୁ ନିଜେ ନିଜେ ଲାଗିକରି ସଫା କରିଦେଉଛେ ତା'ହେଲେ ସେ ବାବଦରେ ଆମ ପେଇଁକା ଯାହା ଖର୍ଚ୍ଚ କରିବାକୁ ପଇସା ପତ୍ର ଅଛି ସେଇଟାକୁ ଆମେ ଆମ କ୍ଲବ୍କୁ ନେଇଯିବା କ୍ଲବ୍ ପିଲାମାନଙ୍କୁ ଭୋଜିଭାତ ଦେଇଦବା ଏବଂ ଏଥିରେ ଆମେ କରିଦେଇ ପାରିବା ଆଉ ସେହି ପଇସାଟାକୁ ପିଲାମାନଙ୍କୁ ଦେଇଦେବା ପିଲାମାନେ ଯେହେତୁ ଲାଗିକିରି ସଫା ସୁତୁରା କରିଛନ୍ତି ଆମେ ପିଲାମାନଙ୍କୁ ଦେଇଦେଲେ ସେମାନେ ଭୋଜିଭାତ କରିବେ ବୁଝିଲେ ଭୋଜିଭାତ ବି କରିବେ ଆମର କାମକୁ କାମ ହୋଇଯିବ ସଫା ସୁତୁରା ହୋଇଗଲା ଆଉ ପିଲାମାନେ ଭୋଜିଭାତ କରି ଖାଇବେ ଆଉ

ହଁ ଗଛ ଲଗାଇବାକୁ ମୃତ୍ତିକା ସଂରକ୍ଷଣ ଯେଉଁ ବିଭାଗ ଆମର ଅଛି ପିଲା ମୃତ୍ତିକା ସଂରକ୍ଷଣ ତାଙ୍କୁ କହିଲେ ସେ ଆମକୁ ଗଛ ପତ୍ର ଯୋଗାଇ ଦେବେ ସେମାନେ ମଧ୍ୟ ଆମକୁ କିଛି ପଇସା ସାହାଯ୍ୟ କରିବେ ଏବଂ ଗଛ ମଧ୍ୟ ଦେବେ ତାକୁ ଦେଲେ ଆମେ ସେଇ ରୋଡ଼୍ ରାସ୍ତା ରାସ୍ତା ସାଇଡ଼୍ରେ ସବୁ ଗଛ ଲଗାଇଦେବା ଯେଉଁଟାକି ତାଙ୍କୁ ସୁନ୍ଦର ଲାଗିବ ଭଲ ଦେଖାଯିବ ବୁଝିଲେ ଏସବୁ କାମ କରିହେବ ହଁ ସ୍କୁଲ୍ ପଡ଼ିଆ କଥା ଆମେ ମିଶିକରି କରିପାବା ନହେଲେ ଗାଁରେ ଯେଉଁ ଆମର ଏସ୍ ଏଚ୍ ଜି ଗ୍ରୁପ୍ ଅଛନ୍ତି ସ୍ୱୟଂସହାୟକ ଦଳ ତାଙ୍କୁ କହିଲେ ସେମାନେ ସଫା ସୁତୁରା କରି କରିଦେଇ ପାରିବେ ସେ ବ୍ୟବସ୍ଥା ମଧ୍ୟ ଗ୍ରାମ୍ୟ ସ୍ଵଚ୍ଛ ଭାରତ ଅଧୀନରେ କିଛି ପଇସା ମିଳୁଛି ଯେଉଁଟାକି ଗାଁର ସ୍କୁଲ୍ ହେଉ ଗାଁ ଦାଣ୍ଡ ହେଉ ସେଗୁଡ଼ାକ ଆମେ ସଫା ସୁତୁରା କରି ପାରିବା ଲାଇଟ୍ ଆମର ଆମର ଗ୍ରାମ୍ୟର ଗାଁର ଆମର ଯେଉଁ ପଞ୍ଚାୟତ ସମିତି ଅଛି ବା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ କହିଲେ ସେ ତାଙ୍କର ସରକାର ଏବେ ସୁବିଧା କରିଛନ୍ତି ଗାଁ ଗାଁରେ ଲାଇଟ୍ ଲଗାଇବା ପାଇଁକା ସେ ମାଗଣାରେ ଆମର ଲାଇଟ୍ ଲଗେଇ ଦେଇପାରିବେ ହେଲା ହଁ ହଁ ଆଉ କ'ଣ ହେଲା ସ୍କୁଲ୍ ହଉ